ଆମର ଅଞ୍ଚଲତି ସରକାର ଆମକେ ବୋହୁତ ସୁବିଧା ସୁଯୋଗ ଦେଇଚେ ଆରୁ ବଡ଼ ବଡ଼ ବେମାର ହେଲେ ବି କହିଚେ କାର୍ଡ଼ ମିଲିଛି ସେ କାର୍ଡ଼ ନେଇ କରି ତୁମେ ବାହାରକେ ଯେଇପାର ଡାକ୍ତରଖାନା ପାଖକେ ବୋଲିକିରି କହୁଚି ମାନେ ସେ କାର୍ଡ଼ର ନାଆଁ ହଉଚି ବିଜୁ ସ୍ବାସ୍ଥ୍ୟ କାର୍ଡ଼ ବୋଇଲେ ସେ କାର୍ଡ଼କେ ଆମେ ଧରିକରି ଯାଇସୁଁ ବୋଇଲେ ସୁବିଧା ସୁଯୋଗ ସେନୁ ଆମେ ଆମକେ ଦେଇଚେ ସରକାର ସେଥିର ଲାଗି ଅମେ ସେଟା ଯହ ଯଦି ବିପଦରେ ପଡ଼ସୁଁ କିମ୍ବା ଦୁଃଖେ ସୁଖେ ପଡ଼ସୁଁ ସେ କାର୍ଡ଼ ଧରିକରି ଆମେ ଯାଇସୁଁ ଡାକ୍ତରପାଖ ବି ଆରୁ ଆ ଆପଣ ତ ଜାନିଛନ ଯେ ୟାହା ଚିନି ବହୁଟେ ସୁବିଧା ସୁଯୋଗ ଗାଁ ଗାଁ ମାନକେ ଦୋଉଛେ ମଣିଷ ଆର କେହେ ବି ଆର ଅନଭଲ ହେଇକରି ନେଇଁ ନ ସମସ୍ତେ ଭଲରେ ରହୁଚନ ଆର ଦିନ କାଟୁଛନ ଆରୁ ଡାକ୍ତରଖାନାମାନେ ବି ବୋହୁତ ଭଲ ଭଲଟା ହେଲାନ ଆର କେହି ଜରେ ବେମାର ବି ନେଇଁ ପଡ଼ବାର ହେତି କି ଦୁଃଖରେ ଆର କିହେ ନାଇଁ ରହିବାର ବେଲେ ଏବେ ଯେନଟା ସରକାର ଆମକେ ଦେଇଛେ ବହୁତ କିଛି ଦେଇଛେ ଆର ଆମର ଭଲସେ ଅଛିନ ଅର ରହୁଛୁ